ଆମକୁ ଯୋଉ ହ୍ୱାଟ୍ସପ୍ରେ ସାହାଯ୍ୟ ମିିଳେ ତା'ପରେ ଫେସବୁକ୍ ଚଲେଇବା ପାଇଁ ଭଲ ଲାଗେ ଆଉ ହ୍ୱାଟ୍ସପ୍ରେ ଆମେ କିଛି ପଠେଇବା ପାଇଁ ଡେଲି ସେଇଟା ଯଦି କାହାକୁ କିଛି ପଠେଇବାକୁ ପଡ଼େ ହ୍ୱାଟ୍ସପ୍ରେ ପଠଉଛୁ ତା'ପରେ ଫୋନ୍ ପେ ଗୁଗଲ୍ ପେ ଏଗୁଡ଼ାକ ତ ଅଛି ଯଦି କାହାକୁ ଟଙ୍କା ପଠେଇବାର ଅଛି ସିଏ ଯଦି ଦୂରକୁ ରହିଲା ହେଲେ ହାତକୁ ତ ଦିଆଯିବ ନାହିଁ ସେଥିପାଇଁ ବ୍ୟାଙ୍କରେ କିଏ ଯିବ କଷ୍ଟକରି ଏତେ ଦୂର ସେଥିପାଇଁ ଆମେ ଫୋନ୍ ପେ ଗୁଗଲ୍ ପେ ୟୁଜ୍ କରୁଛୁ ସେଥିରେ ଆମେ ପଇସା ପଠଉଛୁ କାହାର ଯଦି ଏମାର୍ଜେନ୍ସି ଦରକାର ହେଲା ବେଲେ ଆମେ ପଇସା ପଠଉଛୁ ସେଥିରେ ତା ହ୍ୱାଟ୍ସପ୍ରେ ଯଦି କାହାର କିଛି ଫୋଟୋ ଦରକାର କିମ୍ବା କାହାର କୌଣସି ନମ୍ବର୍ ଦରକାର୍ ସେଥିରେ ମଧ୍ୟ ତ ପଠଉଛୁ ସେଇଟା ବି ଦିନକୁ ଆମକୁ ଦରକାର ପଡ଼ୁଛି ବହୁତ ଆବଶ୍ୟକ ସେଇ ଆପ୍ ଗୁଡ଼ାକ ବହୁତ ହି ଦରକାର୍ ଆମର ସେଇ ଆପ୍ ଫୋନ୍ ପେ ଗୁଗଲ୍ ପେ ହ୍ୱାଟ୍ସପ୍ ଏଇସବୁ ଆପ୍ ଗୁଡ଼ା ତା'ପରେ ଇନ୍ଷ୍ଟାଗ୍ରାମ୍ ଦେଖିବା ପାଇଁ ଭଲ୍ ଲାଗେ ଫେସ୍ବୁକ୍ ଦେଖିବା ପାଇଁ ଭଲ୍ ଲାଗେ ସେଇସବୁ ହେଉଛି ଆମର ବହୁତ ଭଲ ଲାଗେ ଡେଲି ୟୁଜ୍ ସବୁ ଆପ୍